ଆମ ଅଞ୍ଚଳରେ ଅନେକ ପ୍ରକାର ଫସଲ ବା ଚାଷ କରାଯାଏ ଯେପରି ଚାଉଳ ହେଉ ଡାଲି ଜାତୀୟ ହେଉ ତୈଳବିଜ ହେଉ ଝୋଟ ହେଉ ନଡ଼ିଆ ହେଉ ହଳଦୀ ହେଉ ଶସ୍ୟ ଇତ୍ୟାଦି ବିଭିନ୍ନ ପନିପରିବା ମଧ୍ୟ ଚାଷ କରାଯାଏ ଆମ ଅଞ୍ଚଳରେ ଅନେକ ଅନେକ ଲୋକ ଅନେକ ବା ପରିବାର ଚାଷୀ ପରିବାର ଅଟନ୍ତି ସେମାନେ ଚାଷ ମାଧ୍ୟମରେ ନିଜର ଗୁଜୁରାଣ ମେଣ୍ଟେଇଥାନ୍ତି ମେଣ୍ଟାଇଥାନ୍ତି ଆମ ଅଞ୍ଚଳରେ ଅନେକ ପ୍ରକାର ଚାଷ କରାଯାଇଥାଏ ଚାଉଳ ହେଉ ମୁଗ ହେଉ ଡାଲି ଜାତୀୟ ହେଉ ଇତ୍ୟାଦି କରାଯାଏ ପନିପରିବା ମଧ୍ୟରେ ବାଇଗଣ ଟମାଟର କାକୁଡ଼ି ଶିମ୍ବ ଛଚିନ୍ଦ୍ରା ଇତ୍ୟାଦି ମଧ୍ୟ ଫସଲ କରାଯାଇଥାଏ ଯେଉଁ ଚାଷୀ ପରିବାରମାନେ ଏହାକୁ ବଜାରରେ ବିକି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି ଏବଂ କିଛି ନିଜ ଘରକୁ ମଧ୍ୟ ଆଣିଥାନ୍ତି ଯାହାଫଳରେ ସେମାନେ ମଧ୍ୟ ରୋଷେଇ କରି ଏହାକୁ ଖାଇପାରିବେ ବିଭିନ୍ନ ପ୍ରକାର ଚାଷ କରାଯାଇଥାଏ ବିଭିନ୍ନ ପନିପରିବା ମଧ୍ୟ ଚାଷ କରାଯାଇଥାଏ ଏବଂ ଧାନରୁ ଚାଉଳ ମଧ୍ୟ ହୋଇଥାଏ ଅଞ୍ଚ ଆମ ଅଞ୍ଚଳରେ ଚାଷୀମାନେ ବହୁତ କଠିନ ପରିଶ୍ରମ କରି ଫସଲ କରିଥାନ୍ତି ଏବଂ ବିଭିନ୍ନ ଋତୁରେ ମଧ୍ୟ ଏହାକୁ ଫସଲ କରିଥାନ୍ତି